ପହଁରିବା ଦ୍ୱାରା ସମ ସାମରିକ ସ୍ୱାସ୍ଥ୍ୟ ଫିଟନେସ୍ ସବୁବେଳେ ଭଲ ରହିଥାଏ ଶ୍ଵାସକ୍ରିୟା ନିୟନ୍ତ୍ରଣ ଥାଏ ସବୁ ରୋଗରୁ ଦୂର ରହିଥାଏ ଆଉ ଯାହାକୁ ଶ୍ୱାସ ପ୍ରୋବ୍ଲେମ୍ ଥାଏ ସେ ପହଁରିଲେ ସୁଇମିଂ କଲେ ତା'ର ଶ୍ୱାସ ରୋଗ ଯୋରା ଯାହାକି ଦୂର ହେଇଯାଇ ଥାଏ ଆଉ ଦେହ ବି ଭଲ ଥାଏ ମନ ବି ଶାନ୍ତି ଲାଗେ ସମସ୍ତଙ୍କୁ ପହଁରିବା ନିହାତି ଦରକାର ପହଁରିବା ଦ୍ୱାରା ମାନସିକ ଖୁସି ବି ମିଳେ ଓ ତାହା ମନୁଷ୍ୟର ଏକମାତ୍ର ସବୁବେଳେ ସଦାସର୍ବଦା ସବୁବେଳେ ଖୁସି ରହିଥାଏ ସେଇଥିପାଇଁ ସମସ୍ତେ ସ୍ୱାସ୍ଥ୍ୟ ରଖିବା ସ୍ୱାସ୍ଥ୍ୟ ଭଲ ରଖିବା ପାଇଁ ଫିଟନେସ୍ ବି ସବୁବେଳେ ଦରକାର ସେଥିପାଇଁ ପହଁରିବା ପାଇଁ ସବୁବେଳେ ଦରକାର ଆକାର ଯାହାକି ମନୁଷ୍ୟର ସବୁବେଳେ ଗୋଟେ ମାତ୍ର ସାହାଯ୍ୟ କରେ ଯେ ମନୁଷ୍ୟକୁ ଶାନ୍ତିରେ ରଖିଥାଏ